ଆଜ୍ଞା ଆମେ ଆମ ପଶୁମାନଙ୍କୁ ପଶୁପକ୍ଷୀମାନଙ୍କୁ ଘାସ ଦାନା ମକା ସୋୟାବିିନ କ୍ଷୀର ଘାସ ଅଣ୍ଡା ମାଂସ ଇତ୍ୟାଦି ଆମେ ଖାଇବାକୁ ବି ମଧ୍ୟ ଦଉ ଏବଂ ସେ ସେଗୁଡ଼ା ସେମାନେ ଖାଇକି ତାଙ୍କ ଦେହରେ ଥିବା ଯେଉଁ ପ୍ରୋଟିନ୍ ବି ମଧ୍ୟ ଭଲ ଗ୍ରୋଥ୍ ହୁଏ ଏବଂ ସେମାନେ ବି ଭଲ ସୁସ୍ଥ ରୁହନ୍ତି ଏବଂ ଅଣ୍ଡା କ୍ଷୀର ପାଇବା ପାଇଁ ଆମେ ଆମେ ଗାଈକୁ ଏମିତି ଘାସ ଦେଉ ଗାଁରେ ଘାସ ଦେବ ଦେବା ଯେ ଘାସ ଦେଲେ ସେ ଗାଈ ଭଲା କ୍ଷୀର ଦେବ ଏବଂ ମଇଁଷିକି ବି ମଧ୍ୟ ଗାଁକୁ ନେଇକି ଆସନ୍ତି ପଡ଼ିଆକୁ ନେଇକ ଆସନ୍ତି ଚରିବା ପାଇଁ ସେମାନେ ଭଲ ଦିନମାନ ସାରା ଚରିଲେ ରାତିରେ ଭଲ କ୍ଷୀର ଦେବା ପାଇଁ କ୍ଷୀର ବି ମଧ୍ୟ ଭଲ ଦେବେ ସେଥିପାଇଁ ତାଙ୍କ ମାଲିକ ତାଙ୍କୁ ବି ମଧ୍ୟ ଆଣିକି ବାହାରୁ ଚରାଏ ନ ଚରଇଲେ ପେଟରେ ଖାଦ୍ୟ ନହେଲେ ସେ ପ୍ରଡ଼କ୍ସନଟା କେମିତି ଦେବ ଏଥିଯୋଗୁରୁ ମୁଁ କହୁଛି କି ମୋ ଗାଁରେ ଥିବା ଯେଉଁ ଗାଈ ଗୋରୁ ମଇଁଷି ଛେଳି ମେଣ୍ଢା ତାଙ୍କୁ ମଧ୍ୟ ଆମେ ଘାସ ମକା ଇତ୍ୟାଦି ଆମେ ଦେଉ ଭଲ ଖାଇବା ପାଇଁ ଏବଂ ସେ ଖାଇକିନା ସେଗୁଡ଼ିକୁ ବି ମଧ୍ୟ କ୍ଷୀର ଅଣ୍ଡା କୁକୁଡ଼ା କୁକୁଡ଼ାକୁ ବି ମଧ୍ୟ ଆମେ ବାହାରେ ଛାଡ଼ୁ ବାହାରେ ଛାଡ଼ିବା ଦ୍ୱାରା ସେ ବି ଚରେ ତା' ପୋକଜୋକଙ୍କୁ ସେ ଖାଏ ଖାଇକିନା ବି ମଧ୍ୟ ଭଲ ଭଲ ଅଣ୍ଡା ଦିଏ ଦିନକୁ ଦୁଇଟା ତିନିଟା ଏମିତି ଚାରି ପାଞ୍ଚଟା ବି ଅଧିକା ହେଲେ ଚାରି ପାଞ୍ଚଟା ବି ଅଣ୍ଡା ଦିଏ ଏବଂ ସେ କୁକୁଡ଼ାକୁ ବି ମଧ୍ୟ ବୁଢ଼ା ହେଇଗଲା ପରେ ତାକୁ ଆମେ ଦୋକାନରେ ବିକ୍ରି କରିଦେଉ ତା' ମାଂସ ବି ଆମେ ଆଣି ଖାଉ ଛେଳି ଛେଳି ବି ମଧ୍ୟ ଆମେ ବାହାରେ ବାହାରେ ଚରିବା ପାଇଁ ଛାଡ଼ୁ ତେଣୁ ଛେଳି ଛେଳି ମଧ୍ୟ ତାକୁ ଆମେ ବଡ଼ ହେଲା ପରେ ତାକୁ ମଧ୍ୟ ଆମେ ଆମ ଗାଁରେ ଥିବା ସେ ଯେଉଁ ଖାଇବା ପାଇଁ ତାକୁ ଆମେ ବି ଦୋକାନରେ ଦେଇଦେଉ ଦୋକାନରେ ଦେବା ହେତୁ ସେ ତାକୁ କାଟିକିନା ଆମକୁ ମାଂସ ଦିଏ ସେ ମାଂସକୁ ବି ଆମେ ଖାଉ ମାଂସକୁ ଆମେ ଖାଉ ସେଠୁ ମୋର ରହିଲେ କୁକୁଡ଼ା କୁକୁଡ଼ାକୁ ବି ତାକୁ ଆମେ ବାହାରେ ଦେଉ ଛାଡ଼ିବାକୁ ଚରିବାକୁ ଛାଡ଼ୁ ସେ ସେ ଯେଉଁ ବାହାରେ ଥିବା ଯେଉଁ ପୋକଜୋକ ତାକୁ ବି ମଧ୍ୟ ଖାଏ ଖାଇକି ଭଲ ଅଣ୍ଡା ବି ଦିଏ